ମୁଁ ନିଜ ସହର ରଣପୁରରେ ବସବାସ କରେ ରଣପୁରୁର ନିକଟବର୍ତ୍ତୀ ସହର ଜଟଣୀକୁ ମୁଁ ଥରେ ଯାତ୍ରା କରିଥିଲି ଯାତ୍ରା କରିବା ସମୟରେ ମୁ ନିଜର ସୁରକ୍ଷା ଦୃଷ୍ଟିକୋଣରୁ ହେଲ୍ମେଟ ପିନ୍ଧି ଗାଡ଼ି ଚଳାଇଥିଲି ଗାଡ଼ି ଚଳାଇବା ବାଟରେ ମୁଁ ଦେଖିଥିଲି କିଛି ଯୁବଗୋଷ୍ଠୀ ମାନେ ଗାଡ଼ି ଅସାଧାରଣ ସମୟରେ ଚଲାଉଥା'ନ୍ତି ବିନା ହେଲ୍ମେଟରେ ଗାଡ଼ି ଚଲେଇବା ବିପଦ ହୋଇଥାଏ ଫଳରେ ଆମର ଆକ୍ସିଡ଼େଣ୍ଟ ମଧ୍ୟ ହୋଇଥାଏ ତେଣୁ ମୁ ନିରାପତ୍ତା ଅବଲମ୍ବନ କରି ଗାଡ଼ି ଚଳାଏ ବେଳେବେଳେ ମୁଁ ଚିନ୍ତା କରେ ଆଜିକାଲିର ଯୁବ ଗୋଷ୍ଠୀ ମାନେ ଯଦି ହେଲ୍ମେଟ ପିନ୍ଧି ଗାଡ଼ି ଚଳାଇବେ ତାହେଲେ ଦେଶ ସୁରକ୍ଷିତ ରହିବ